ଭାରତରେ ଯୁବକମାନେ ଚାକିରି କରିବାକୁ ବହୁତ ମାତ୍ରାରେ ଚାହୁଁଛନ୍ତି ପାାଠଶାଠ ପଢ଼ି ବିଭିନ୍ନ ଚାକିରି କରିବାର ଚାହୁଁଛନ୍ତି କି ରେଳବାଇ ଚାକିରି ଡାକ୍ତରୀ ଚାକିରି କିଏ ପୋଲିସ୍ ଚାକିରି କିଏ ବିଭିନ୍ନ ଭେରାଇଟ୍ର ଚାକିରି କରିବାକୁ ଚାହୁଁଛନ୍ତି ଚାକିରି ପାଇଁ ଏପଟ ସେପଟ ହେବାକୁ ପଡ଼ୁଛିି ୟୁଟ୍ୟୁବ୍ରେ ଟିଭିରେ ଅଭିନେତା କମେଡ଼ିଆନ୍ କରିବା ପାଇଁ ପପୁ ପମ୍ପମ୍ ହରିହର